ହଁ ନୃସିଂହ ନାଥ ହରିଶଙ୍କର ହଁ ହରିଶଙ୍କର ଗୋଟିଏ ପାହାଡ଼ ବାହାରେ ମାନେ ପାହାଡ଼ ପର୍ବତର ମଝି ମନ୍ଦିର ଅଛି ପରିବେଶ ବହୁତ ସବୁଜ ସୁନ୍ଦର ନଇ ନାଳ ବନ୍ଧ ପୋଖରୀରେ ନିର୍ମିତ ଏବଂ ଝରଣା ମଧ୍ୟ ଯାଇଛି ରହିବାର ବ୍ୟବସ୍ଥା ବି ମାନେ ସରକାରଙ୍କ ତରଫରୁ ହୋଇଛି ୟୋଉଟାକି ଟୁରିଷ୍ଟମାନଙ୍କ ଲାଗି କିଛି କମ୍ ପଇସାରେ କିମ୍ୱା କମ୍ ବଜେଟ୍ରେ ସେଠାରେ ରହିବା ସୁବିଧା କରିଛନ୍ତି ଟୁରିଷ୍ଟମାନଙ୍କ ପାଇଁ ଟୁରିଷ୍ଟମାନଙ୍କ ରହିବା ପାଇଁ ଏମାନେ କମରା ରହିଛି ସିଙ୍ଗଲ୍ କମରା ରହିଛି ଡବଲ୍ର ବି କମରା ରହିଛି ଫ୍ୟାମିଲୀ ରେସିଡ଼େଣ୍ଟସି ବି ରହିଛି